ଆମ ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି କ୍ଷେତ୍ରରେ ବହୁ ଜିନିଷର ଆବଶ୍ୟକତା ରହିଛି ଯଥା ପାର୍କିଂ ଖାଇବା ହୋଟେଲ ରହିବା ହୋଟେଲ ଗାଧୋଇବା ପାଇଁ ସୁବିଧା ପାର୍କିଂ ହେଲା ଆଗରୁ ଗାଡ଼ି ମଟର ରଖିବା ପାଇଁ ସୁବିଧା ହେଉନଥିଲା ଏବେ ଟିକେ ଘର କରି ସୁବିଧା ହେଲାଣି ଖାଇବା ହୋଟେଲ ହେଲା ହୋଟେଲ ନିହାତି ରହିବା ଦରକାର କାରଣ ଗୋଟିଏ ପର୍ଯ୍ୟଟନ ସ୍ଥଳୀ କି ଗଲେ ଖାଇବା ପାଇଁ ଅସୁବିଧା ହେବ ହୋଟେଲ ନିହାତି ଦରକାର ରହିବା ପାଇଁ ସୁବିଧା ଅସୁବିଧା ପାଇଁ ରହିବା ଆବଶ୍ୟକ ଖରା ହେଉଛି ବର୍ଷା ହେଉଛି ରହିବା ପାଇଁ ଗୋଟିଏ ଘର ନିହାତି ଦରକାର ଗାଧୋଇବା ପାଇଁ ସ୍ଥାନ ଗୋଟିଏ ଶୌଚାଳୟ ବି ମଧ୍ୟ ଦରକାର ପାଖାପାଖି ଗୋଟିଏ ଏଟିଏମ୍ ମଧ୍ୟ ଦରକାର କାରଣ ପଇସା ଫଇସା ଉଠାଇବା ପାଇଁ ଅସୁବିଧା ହେବ ପୋଲିସ ନିହାତି ରହିବା ଦରକାର ଶୌଚାଳୟରେ କାଳେ ପୁରୁଷ କି ପିଲା କି ସମସ୍ତେ ଝାଡ଼ା ଫେରିବା ଦରକାର ବାହାରେ ଝାଡା ଫେରିଲେ ଅପରିଷ୍କାର ରହିବ